ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ପକ୍ଷୀ ଦେଖିବାକୁ ମିଳେ ଯେଭଳି ଭାବରେ କାଉ ହଉ ତାପରେ ପାରା ଶୁଆ ବିଭିନ୍ନ ପ୍ରକାର ପକ୍ଷୀ ଦେଖିବାକୁ ମିଳେ ଏବଂ ମୋର ସବୁଠୁ ପ୍ରିୟ ପକ୍ଷୀ ହେଉଛି ଶୁଆ ଏବଂ ଦେଖିବାକୁ ସିଏ ବହୁତ ସୁନ୍ଦର ଏବଂ ତା'ର ବେକରେ ଗୋଟିଏ ଲାଲ୍ର ଗୋଟିଏ ରେଡ୍ର ଦାଗ ବସିଛି ସେ ଦେଖିବାକୁ ଆହୁରି ବହୁତ ସୁନ୍ଦର ଲାଗେ ଏବଂ ଆମ ଅଞ୍ଚଳରେ ତାକୁ ଏମିତି ତାକୁ ପଞ୍ଜୁରିରେ ରଖନ୍ତି ଏବଂ ସିଏ ରଖିବା ଦ୍ୱାରା ସେ ପୋଷା ମାନିଯାଏ ଏବଂ ସେ ସବୁ କଥା ମାନିଥାଏ ଯାହା ଆମେ ତାକୁ କହିଥାଉ ତେଣୁ ବିଭିନ୍ନ ପ୍ରକାର ପକ୍ଷୀ ଆମ ଅଞ୍ଚଳରେ ଦେଖିବାକୁ ପାଆନ୍ତି ଏବଂ ସେମାନେ ବହୁ ପ୍ରକାର ଏବଂ ସେମାନେ ଖାଦ୍ୟ ଖାଇବା ମଧ୍ୟ ଆମ ବାରିପଟେ ବଗିଚାକୁ ଆସନ୍ତି